ମୋର ଗୋଟେ ଗାଡ଼ି ଅଛି ଗାଡ଼ିଟା ବହୁତ ଯତ୍ନରେ ରଖିବା ଉଚିତ୍ ହେଲେ କେମିତି ସଖାଳେ ଉଠିକିନା ଧୋଉଛି ଭଲ ଭାବରେ ଗାଡ଼ି ଚକରେ ପାଣି ଦଉଛି ତା'ପରେ ସାର୍ଭିସିଂ ଭଲ ଭାବରେ କରାହଉଛି ଭାଦ୍ରବ ମାସରେ ସାର୍ଭିସିଂଟା କରା ନିହାତି ଜରୁରୀ ତା'ପରେ ଆମର ଗାଡ଼ି ଆମ ଗାଡ଼ି ଦୂରର ଯାତ୍ରାରେ ଗଲେ ଆମେ ଦୁଇ ସାଙ୍ଗକୁ ନଉଛୁ ସାଙ୍ଗକୁ ଗୋଟେ ନ ନେଲେ ହବନି ମୋର ଥକାନ ଗୋଟେ ହେଇ ଥକ୍କା ହେଇ ଥା ଥକିଗଲେ କଷ୍ଟ ହେଇଗଲେ ମୋ ମୋ ସାଙ୍ଗକୁ ଧରିକି ଗଲେ ସେ ସାଙ୍ଗ ଗାଡ଼ିଟା ଚଲାଇ ପାରିବ ତୁର ଗାଡ଼ି ଚଲାଇ ହେବା ବଲେ ସାଙ୍ଗ ଆରାମସେ ପୁରା ଧୀରେ ସୁସ୍ଥ ଭାବରେ ଗାଡ଼ିଟା ଚଲାଇଲେ ଏକ୍ସିଡ଼େଣ୍ଟ ହେବାର ଡର ରହିବନି ଲୋକମାନେ କେତେ ଲୋକମାନେ ଏକ୍ସିଡ଼େଣ୍ଟ ହେ ହଉଛନ୍ତି